ହ୍ୟାଲୋ କାଏଲ୍କେ ଆମେ ରେଲ୍ଓ୍ୱେ ଷ୍ଟେସନ୍ ଯିବାର୍ ଅଛି ଆଉ ଆପଣ୍ ସାତ୍ଟାରେ ପହଁଞ୍ଚିଯିବେ ତ ନାଇଁ ନାଇଁ ସାତ୍ଟାରେ ଆମେ ଯିବାର୍ ଅଛେ ମୋର୍ ରେଲ୍ ମୋର୍ ରେଲ୍ଓ୍ୱେ ମୋର୍ ଟ୍ରେନ୍ ଅଛେ ଆଠ୍ଟାରେ ଯେନ୍ତା କରିକି ମୋତେ ପହଁଞ୍ଚିବାର୍ ଅଛେ ଆପଣ୍ କାଏଲ୍ ମୋତେ ସାତ୍ଟାରେ ଏକା ପିକ୍ଅପ୍ କର୍ବେ ମୋର୍ ଇନ ରହୁଛେ ଅଧ କିଲୋମିଟର୍ ରାସ୍ତା ଅଛେ ମୁଇଁ ଯେନ୍ତା କରିକି ପହଁଞ୍ଚିମି ନାଇଁ ନାଇଁ ଆପଣ୍ ଯଦି ଲେଟ୍ କରିନେବେ ତ ମତେ ହେଇଯିବା ନା ଆମର୍ ଟ୍ରେନ୍ ଫେଲ୍ ହେଇଯିବା ମୁଇଁ କେନ୍ତା କର୍ମି ମୁଇଁ ଯେନ୍ତା ହେଇକିନା ବି ପହଁଞ୍ଚିବାର୍ ଅଛେ ମୋର୍ ପ୍ରୋବ୍ଲେମ୍ ଅଛେ ମତେ ଘର୍କେ ପହଁଞ୍ଚିବାର୍ ନିହାତି ଜରୁରୀ ଅଛେ ଆପଣ୍ ଆସ୍ବେ ନା କନ୍ଫର୍ମ ହେଇ କହୁନ୍ କେନ୍କେ ଯିବାର୍ ନାଇନା ତ ମୁଇଁ ଅଲ୍ଗା କ୍ୟାବ୍ ବୁକ୍ କର୍ମି ନାଇ ତ ଆପଣ୍ ହିଁ ରହିଯିବେ ପଏସା ପାଁ'ଶହ ଟଙ୍କା ପାଁ'ଶହ ଟଙ୍କା ନାଇଁ ମୁଇଁ ତିନ୍ଶହ ଏକା ଦେମି